ଆମ ଅଞ୍ଚଳରେ ପେପରରେ ଅର୍ଦ୍ଧଶତକ କୁହାଯାଇଥିବାରୁ ସେଥିପାଇଁ ଆମେ ଆମ ପାଖ ଗ୍ରାମ ଯୋରନ୍ଦା ଯୋରନ୍ଦାରେ ମେଳା ହୁଏ ବାବାଙ୍କ ମେଳା ସେଇଠି ବହୁତ ଜିନିଷ ପ୍ରକାରର ବହୁତ ଜିନିଷ ବିକ୍ରି ହୁଏ ଖେଳନାଠାରୁ ଆରମ୍ଭ କରି ଆମର ଲୁହା ଜିନିଷ ପିତ୍ତଳ ଜିନିଷ ତାପରେ ଛୋଟଛୁଆଙ୍କ ଖେଳନା ତାପରେ ଆମର ସେଇଠି ବାବାମାନେ ମେଳା କରନ୍ତି ଦୁନିଆଁ ଜିନିଷ ଏଇଠି ବିକ୍ରି ହୁଏ ଆମେ ଦେଖିକି ବହୁତ ଖୁସି ହେଉ ଥରେ ମୁଁ ଗୋଟିଏ ଖବର ଦେଖିଲି ଯେ ଆମ ଅଞ୍ଚଳରେ କିଛି କମ୍ ଖବର ବାହାରୁଛି ତାହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଦେଖରେ ଆମର ଏତେ ବଡ଼ ଯୋରନ୍ଦାରେ ଏତେବଡ଼ ମେଳା ହେଉଛି ଏତେ କମରେ ଆମର ଖବରକାଗଜରେ ଆସୁଛି ସେଥିପାଇଁ ମୋ ମନ ବହୁତ ଦୁଃଖିତ